ମୂର୍ତ୍ତିର ଭବିଷ୍ୟତକୁ ବିକାଶିତ କରିବା ପାଇଁ ମୁଁ ନିଜେ ମୂର୍ତ୍ତିକି ତିଆରି କରିବା ସହିତ ଲୋକମାନଙ୍କୁ ମୂର୍ତ୍ତି ନିର୍ମାଣରେ ନିର୍ମାଣ କରିବା ପାଇଁ ଉତ୍ସାହ ଉତ୍ସାହିତ କରିବି କାରଣ ଏ ଏହାଦ୍ୱାରା ଏହାକୁ ତିଆରି କରିବା ଦ୍ୱାରା ଲୋକ ଆର୍ଥିକ ଉପାୟରେ ସ୍ୱଚ୍ଛଳ ହୋଇପାରିବ ଯେମିତିକି ଦଶହରା ସମୟରେ ଦୁର୍ଗାଙ୍କର ମୂର୍ତ୍ତି ତିଆରି ଗଣେଶ ପୂଜା ସମୟରେ ଗଣେଶଙ୍କ ମୂର୍ତ୍ତି ତିଆରି ଖୁଦୁରୁକୁଣୀ ଓଷା ସମୟରେ ମା' ମଙ୍ଗଳାଙ୍କ ମୂର୍ତ୍ତି ତିଆରି ଏମିତି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରି ସିଏ ବର୍ଷ ସାରା ନିଜର ରୋଜଗାର କରିପାରିବ